ଚିତ୍ରାଙ୍କନ ଆରମ୍ଭ କରିବା ପାଇଁ ପିଲାମାନଙ୍କର ଉପଯୁକ୍ତ ବୟସ ହେଲା ପାଞ୍ଚ ବର୍ଷ ପାଞ୍ଚ ବୟସରୁ ଉର୍ଦ୍ଧ୍ୱ ବୟସର ପିଲାମାନେ ଚିତ୍ରାଙ୍କନ କରନ୍ତି ପିଲାମାନେ ଯେତେ ପାଠ ପଢ଼ନ୍ତୁ ନା କାହଁକି ସେମାନଙ୍କର ଖୁସି ଲାଗେ ତାଙ୍କୁ ଚିତ୍ରାଙ୍କନ କରିବା ପାଇଁ ତେଣୁ ସେ ଚିତ୍ରାଙ୍କନ ପାଇଁ ତାଙ୍କର ପେନ୍ସିଲ୍ ରବର ନିହାତି ଆବଶ୍ୟକ ତାପାଇଁ ମଧ୍ୟ କଲର୍ ପେନ୍ସିଲ୍ ଦରକାର ହୁଏ ପିଲାମାନେ ଯେତେ ପାଠ ପଢ଼ୁଥିଲେ ତାଙ୍କୁ ଗୋଟେ ଫୁଲଟେ ହଉ ଡ୍ରଇଂଟେ ହଉ ବା ଠାକୁର ଫଟୋଟେ ହଉ ବା ମହାତ୍ମା ଗାନ୍ଧୀ ହଉ ଯେ କୌଣସି ଜିନିଷଟିଏ କରିଦେଲେ ସେ ଖୁସି ଅନୁଭବ କରିଦିଅନ୍ତି ଯାହାହେଉ ଯେତେ ଦୁଃଖରେ ଥାଆନ୍ତୁନା କାହଁକି ପିଲାମାନେ ପାଠପଢ଼ି ସାରି ଖେଳ ଗୀତ ସାରି ସେ ଗୋଟେ ଚିତ୍ର ଆଙ୍କନ୍ତି ଚିତ୍ର ଆଙ୍କିକି ସେ ତାଙ୍କ ବାପା ମାଆ ମାନଙ୍କୁ ଦେଖନ୍ତି ବାପା ମାଆ ମାନେ ଖୁସି ହୁଅନ୍ତି ପୁଣି ଚିତ୍ର କାଟିସାରି ସେ ତାଙ୍କ ଗୁରୁଜୀମାନଙ୍କୁ ସାର୍ଙ୍କୁ ଦେଖାନ୍ତି ସାର୍ମାନେ ଖୁସି ହୁଅନ୍ତି ପୁଣି ସେଇ ଚିତ୍ରଅଙ୍କନ କରି ଗଣେଶ ହଉ ଶିବ ହଉ ଏବଂ ଅନେକ ଅନେକ ଠାକୁର ଦେବତା ହଉ ଏବଂ ମହାତ୍ମା ଗାନ୍ଧୀଙ୍କ ଫଟୋ ହେଉ ଏବଂ କେତେ ଲୋକମାନଙ୍କ ଫଟୋ ହଉ ସେ ବହୁତ ଦୂର ଦେଶକୁ ମଧ୍ୟ ପଠାଇ ଦିଅନ୍ତି ମୋବାଇଲ୍ ମାଧ୍ୟମରେ ଆର୍ଟ୍ କରି ପଠାଇ ଦିଅନ୍ତି ସେମାନେ ବହୁତ ପ୍ରକାର ଖୁସି ହେଇଯାଆନ୍ତି ପିଲାମାନଙ୍କ ଚିତ୍ର ଦେଖିଲେ ସମସ୍ତେ ଖୁସି ହୁଅନ୍ତି ସେମାନଙ୍କୁ ଆଶୀର୍ବାଦ କରନ୍ତି ଯାହା ହଉ ଏଇ ପିଲାଟି ଦିନେ ବଡ଼ ହୋଇ ଚିତ୍ରାଙ୍କନ କରୁ ମଧୁ ବାରିଷ୍ଟର ଭଳିଆ ତାଙ୍କ ଚିତ୍ରାଙ୍କନ କରନ୍ତୁ ପିଲାମାନଙ୍କ ଖୁସିରେ ସମସ୍ତେ ଖୁସି ହେଇଯାଆନ୍ତି ତାଙ୍କ ସାର୍ମାନେ ତାଙ୍କ ଗୁରୁଜୀମାନେ ସେ ଖୁସି ହୁଅନ୍ତି ବାପା ମାଆ ମାନେ ଭାବନ୍ତି ଯାହେଉ ମୋ ପିଲାଟି ଜନ୍ମ ଦେଇ ମୋ ପିଲାଟି ମୋତେ ଉତ୍ସାହିତ ହିଁ କରୁଛି ତେଣୁ ବହୁତ ଖୁସିର କଥା ଯେ ଆମ ପିଲାଗୁଡ଼ାକ ଚିତ୍ରାଙ୍କନ କରି ଖୁସି ହୁଅନ୍ତୁ ସେମାନଙ୍କୁ ଭଗବାନ ମଙ୍ଗଳ କରନ୍ତୁ ତାଙ୍କୁ ଆଶୀର୍ବାଦ କରାଯାଉଛୁ ସେମାନଙ୍କ ପାଇଁ ତାଙ୍କୁ ଆଶୀର୍ବାଦ କରାଯାଉ ହେ ଭଗବାନ ଏହି ପିଲାଙ୍କ ପାଇଁ ଯେମିତି ସାହାଯ୍ୟ କରନ୍ତୁ ଆଶୀର୍ବାଦ କରନ୍ତୁ ସେମାନେ ଭବିଷ୍ୟତରେ ଚିତ୍ରାଙ୍କନ କରି ଦିନକୁ ଦିନ ବଡ଼ ମଣିଷ ହିଁ ହୁଅନ୍ତୁ ସମାଜରେ ଦେଖାଇ ଦିଅନ୍ତୁ ଆମେ ହିଁ ଚିତ୍ର କରି ଏ ଦୁନିଆକୁ ଏ ସମାଜକୁ ସବୁକିଛି ହିଁ ଦେଖାଇ ଦେବା